ଆମ ଅଞ୍ଚଳରେ ପାଣିର ବହୁତ ଅସୁବିଧା ହୋଇଥିବାରୁ ତେଣୁ ଆମେ ଚାହୁଁଛୁ ଅଳ୍ପ ଖର୍ଚ୍ଚରେ ଯେମିତି ପୋଷାକଟି ବହୁତ ଭଲ ଭାବରେ ସଫା ହୋଇପାରିବ ତେଣୁ ଆମେ ପ୍ରଥମେ ସେହି ପୋଷାକଟିକୁ କିଛି ବାଲ୍ତିରେ ପାଣି ରଖି ସେଥିରେ ସର୍ଫ ପକାଇ ସେହି କପଡ଼ାଟାକୁ ବୁଡ଼ାଇଥାଉ ଏବଂ ସେହି କପଡ଼ାଟିକୁ କିଛି ସମୟ ପରେ ବାହାର କରି ସେଥିରୁ ସଫା କରିଥାଉ ଏବଂ ଦୁଇଟି ବାଲ୍ତିରେ ଅଳ୍ପ ଅଳ୍ପ ପାଣି ରଖି ପ୍ରଥମେ କପଡ଼ାଟିକୁ ଗୋଟିଏ ବାଲ୍ତିରେ ଧୋଇଥାଉ ଏବଂ ତା'ପରେ ସେହି କପଡ଼ାଟିକୁ ଅନ୍ୟ ବାଲ୍ତିରେ ବୁଡ଼ାଇଥାଉ ଏହିଭଳି ଭାବେ ଆମ କପଡ଼ାଟି ଅଳ୍ପ ପାଣିରେ ବହୁତ ଭଲ ଭାବରେ ସଫା ହୋଇଥାଏ ଆମ ଯେହେତୁ ଆମେ ପାଣି ଏବେ ଯଦି ଅଧିକ ଖର୍ଚ୍ଚ କରିବା ତେବେ ଆମକୁ ଭବିଷ୍ୟତରେ ପାଣିର ବହୁ ଅସୁବିଧା ସାମ୍ନା କରିବାକୁ ପଡ଼ିବ ଏବଂ ଆମକୁ ଯଦି ଏବେ ଆମକୁ ପାଣି ମିଳୁଛି ବୋଲି ଆମେ ଅଧିକ ତାକୁ ଖର୍ଚ୍ଚ କରିବା ତେବେ ଆମେ ଭବିଷ୍ୟତରେ ସେହି ପାଣି ପାଇଁ ବହୁତ ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ିଥାଏ ତେଣୁ ଆମକୁ ବର୍ତ୍ତମାନ ପାଣିର ଯଥା ନିୟମିତ ଭାବରେ ଭଲ ଭାବରେ ତାହାର ଯତ୍ନ ନେବାକୁ ପଡ଼ିବ ଏବଂ ଆମ ଅଞ୍ଚଳରେ ପାଣିର ବହୁତ ଅସୁବିଧା ଯେହେତୁ ଆମକୁ ବହୁତ ଦୂର ଜାଗାରୁ ଯାଇକି ପାଣି ଆଣିବାକୁ ପଡ଼ିଥାଏ ତେଣୁ ଆମେ ପୋଷାକଟିକୁ ବହୁତ କମ୍ ପାଣିରେ ଭଲ ଭାବରେ ସଫା କରିଥାଉ ଏବଂ କପଡ଼ାଟିକୁ ସଫା କରିବା ପରେ ତାକୁ ଖରାରେ ଭଲ ଭାବରେ ଶୁଖାଇଥାଉ ଏବଂ ଯଦି ବର୍ଷା ହୁଏ ତେବେ ସେହି କପଡ଼ାଟିକୁ ଆମେ ଆମ ଘରେ କୌଣସି ତାର ଟାଣି ସେଥିରେ ଶୁଖାଇ ଥାଉ ଯାହାଫଳରେ ଖରାଟି ବିଭିନ୍ନ କପଡ଼ାଟି ବିଭିନ୍ନ ପରିସ୍ଥିତିରେ ବହୁତ ଭଲ ଭାବରେ ଶୁଖିଥାଏ ଏବଂ ଜଳ ଅଧିକ ନଷ୍ଟ ନ କରି କମ୍ ଜଳରେ କପଡ଼ାଟିକୁ ଭଲ ଭାବରେ ସଫା କରିଥାଉ ଏବଂ ତାହାକୁ ବିଭିନ୍ନ ପରିସ୍ଥିତି ସହିତ ବିଭିନ୍ନ ପରିସ୍ଥିତିକୁ ଦେଖି ସେ କପଡ଼ାଟିକୁ ବହୁତ ଭଲ ଭାବରେ ଶୁଖାଇଥାଉ